ହ୍ୟାଲୋ ଆପଣ ବରା ସିଙ୍ଗଡ଼ା ଦୋକାନ କରିଛନ୍ତି ନା ହେଲେ ଆଉ କ'ଣ ବରା ସିଙ୍ଗଡ଼ା ସାଙ୍ଗରେ ଦେଉଛନ୍ତି ମିଠା ଫିଠା କିଛି ଅଛି କି

ପିଆଜି କେମିତି ଦେଉଛନ୍ତି ଗୋଟା ଆପଣ ପନ୍ଦର ଟଙ୍କା ହିସାବରେ ଆଜ୍ଞା ଆମ ସୁରଟରେ ତ ଗୋଟା ପାଞ୍ଚ ଟଙ୍କା ଲେଖାଏଁ ଆଉ ଆପଣ ପନ୍ଦର ଟଙ୍କା ଲେଖାଏଁ ବହୁତ ରେଟ୍ ଆପଣ ଆସୁନାହାନ୍ତି ମୋ ସାଙ୍ଗରେ ଆମେ ସୁରଟରେ ମୁଁ ତ ଆପଣଙ୍କଠାରୁ ନେବି ଖାଇବି ଦିନ ଅଧ ଦେଖିବା ଆପଣଙ୍କର ବେଷ୍ଟ୍ କ୍ଵାଲିଟିର ଜିନିଷ ସବୁ ବ୍ୟବହାର କରୁଛନ୍ତି ଆଉ ଆମର ସୁରଟରେ କିନ୍ତୁ ପାଞ୍ଚ ଟଙ୍କା ଲେଖାଏଁ ଗୋଟା ଆପଣ ଆସନ୍ତୁ ମୁଁ ସେଇଠି ଦୋକାନ ବୁଝିଦେବି ଆମେ ମିଶିକି ବ୍ୟବସାୟ କରିବା ଆଉ ଭଲ ଲାଭ ହେବ ହଁ ନିଶ୍ଚୟ ନେବି ହଉ ହଁ ହଁ ଖାଲି

ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ହଁ ହଁ ହଁ ହଁ ମୁଁ ଟେଷ୍ଟ୍ କରିକି ଆପଣଙ୍କ ପାଖ ଆସିବି ଆଉ ଆମେ ଯିବା ଯାଇକରି ଦେଖିବା ସେଇଠି ଯଦି ଏଇ କ୍ଵାଲିଟିର ଜିନିଷ ମେକାନିକ୍ ତ ମିସ୍ତ୍ରୀ ତା ପ୍ରୋସେସ୍ରେ ବନାଇବ ଖାଲି ଜିନିଷର କ୍ଵାଲିଟି ଉପରେ ଟେଷ୍ଟ୍ଟା ଫରକ୍ କରିବ ଏଇଟା ହେଲା କଥା ହଉ ହଁ ହଁ ହଁ